ହ୍ୟାଲୋ ସ୍ଵୀଗି ହଁ ମୁଁ ପ୍ରଶାନ୍ତ ଲେଙ୍କା ମୁଁ ପ୍ରଶାନ୍ତ ଲେଙ୍କା କହୁଛି ମୁଁ ଚିକେନ ବିରିୟାନି ଦୁଇଟା ଅର୍ଡ଼ର କରିଥିଲି ବର୍ତ୍ତମାନ ଯାଏଁ ମୋତେ କୌଣସି ଚିକେନ ବିରିୟାନି ଆସି ନାହିଁ କିନ୍ତୁ ଆପଣଙ୍କ ସ୍ଵୀଗି କମ୍ପାନିରୁ ମେସେଜ ଆସିଛି ଯେ ମୋତେ ଦୁଇ ଅର୍ଡ଼ର ହୋଇଯାଇଛି ଘଟଣା କ'ଣ ମୋତେ କିଛି ମିଳିନି କିନ୍ତୁ ମୋତେ ମେସେଜ ଆସିଛି ଘଟଣା କ'ଣ ନା ଭୁଲ ବଶତଃ କ'ଣ ଏକରେ ମୋତେ କିଛି ଆସିନି ଭୁଲ ବଶତଃ କେମତି ଆସିଛି ତୁରନ୍ତ ୟାକୁ ଡେଲିଭର କରନ୍ତୁ ନଚେତ କିଛି ସମାଧାନ କରନ୍ତୁ